ଜ୍ୟାକେଟ୍ ମୁଁ ଗୋଟେ କିଣିଥିଲି କିନ୍ତୁ ସେଇଟା ନୂଆରେ ଆଣିକି ପିନ୍ଧିକି ଦୁଇ ଚାରି ଦିନ ପରେ ସିଏ ଫାଟିଗଲା ତା'ପରେ ସିଏ ଏତେ ଶୀତ ତାପ ବି ନିୟନ୍ତ୍ରଣ କରିପାରେନି ଯେ କି ପିନ୍ଧିଲା ପରେ ବି ମୋତେ ଶୀତ ଲାଗେ ତ ମୁଁ ଲୋକ କଥାରେ ପଡ଼ିକି ନେଇ ଆସିଥିଲି ଥରେ ଦୁଇ ଥର ସଫା କରିଦେଲା ପରେ ବି ସିଏ ତାର କଲର୍ ଫେଡ଼୍ ବି ହେଇଗଲା ତେଣୁ ମୋତେ ଲାଗୁଛି କି ସେଇ ଲୋକ କଥାରେ ପଡ଼ିକି ଜିନିଷ କିଣିବା ଅପେକ୍ଷା ନିଜେ ଜାଣିକି ଭଲ ଜିନିଷଟା କିଣିବା ଦରକାର ଯଦି ମୁଁ ଲୋକ କଥାରେ ପଡ଼ିକି ସେଇ ଜିନିଷକୁ ନ କିଣି ଥାଆନ୍ତି ତା'ହେଲେ ମୁଁ ଆଜି ଏତେ ଲସ୍ ଖାଇ ନଥାନ୍ତି ତେଣୁ ଯାହା ବି ଜିନିଷ କିଣିବା ନିଜେ ଚଏସ୍ କରିକି କିଣିବାର ଅଛି